ହେଲୋ ହେଲୋ ଏଇ ଚାଳିଶ ଟଙ୍କା ଆଳୁ ଅଛି ପଇଁଚାଳିଶ କ'ଣ ଦରକାର ଥିଲା କି ନାଇଁ ନାଇଁ ଏବେ ବୁଡ଼ିଯାଇଥିଲା ଏବେ ବୁଡ଼ିଯାଇଛି ଦେଖନ୍ତୁ ବେଙ୍ଗଲୋରର ଦେଖ ମୋର ବେଙ୍ଗଲୋର୍ରୁ ଆଣିବି ବୋଲେ ମୋ ଗାଡ଼ି ଭଡ଼ା କେତେ ହୋଇଯିବ ସେଇଟା ହେଲେ କେତେ ବଡ଼ ହୁଁ ହୁଁ କ'ଣ କରିବା ସାର୍ ସେମତି ତ ଆସୁଛନ୍ତି କିଣିକି ନେଉଛନ୍ତି ଯାଉଛନ୍ତି ମୋ ଫ୍ୟାମିଲିଟା ଅଛନ୍ତି ମୁଁ ବେଙ୍ଗଲୋର୍ରେ ରହିବି ବୋଲେ ଘର ଭଡ଼ା ନେବାର ଅଛି ଦେଖ ଦେଖନ୍ତୁ ସାର୍ ଏବେ ସିଆଡ଼େ ଦର ବେଶୀ ହେଉଛି ଆମେ ଇଏ